ଆମ ଗ୍ରାମରେ ବିଭିନ୍ନ ପ୍ରକାର ଦେବା ଦେବୀ ରହିଛନ୍ତି ଆମେ ସେଇ ଦେବା ଦେବୀମାନଙ୍କୁ ମାନି ଗାଁ ବାଲା ସମସ୍ତେ ଚଳିଥାଉଁ ତାଙ୍କର ପ୍ରତ୍ୟେକ ପର୍ବପର୍ବାଣିରେ ଆମର ପୂଜାପଟ୍ଟଳ କରାଯାଏ ଏବଂ ସେଇ ପୂଜାରେ ପ୍ରତ୍ୟେକ ଘରେ ଘରେ ଆମର ସମସ୍ତଙ୍କ ଠାରୁ ଦାନ ନିଆଯାଏ ସେ ଦାନ ପଇସାରେ ଆମେ ତାଙ୍କ ପାଇଁ ଭୋଗରାଗ କରିଥାଉ ତେଣୁ ଆମର ଏଠିକାର ଆମ ଗାଁ'ର ଦେବୀ ହେଉଛନ୍ତି ଆମର ସିନ୍ଦୁର ଗୌରୀ ଦେବୀ ତାଙ୍କୁ ଆମେ ଆମ ଗାଁ'ର ସବୁଠୁ ବଡ଼ ବୋଧେ ଆମେ ସମସ୍ତେ ଗାଁ ବାଲା ମାନିଥାଉ ଏବଂ ସମସ୍ତେ ତାଙ୍କୁ ପୂଜା ଅର୍ଚ୍ଚନାରେ ଛୁଆପିଲା ସମସ୍ତେ ଯାଇକି ଗୁହାରି କରିଥାଉଁ ଯୋଉ କାମ କାମ ପୂରଣ ନ ହଉଥାଏ ସେ ତାଙ୍କୁ ଜଣେଇଲା ପରେ ତାଙ୍କୁ ପୂଜା ଭୋଗରାଗ କରିଦେଲା ପରେ ସବୁ କାମ ଆମର ଠିକ୍ ଠାକ୍ ହେଇଥାଏ ତେଣୁ ଯେହେତୁ ଆମର ଦେବୀକୁ ଆମେ ସମସ୍ତେ ମାନିଥାଉ ତାଙ୍କ ପାଇଁ ସ୍ୱତନ୍ତ୍ର ବର୍ଷକୁ ତିନିଟା ନା କେତେ ହଁ ତିନିଟା ପୂଜା ରହିଅଛି ଗୋଟେ ହେଉଛି ଛତୁଆ ସଂକ୍ରାନ୍ତି ଗୋଟେ ହେଉଛି ମକର ସଂକ୍ରାନ୍ତି ଆଉ ଗୋଟେ ହେଉଛି ଆମର କାଳୀ ପୂଜା ଏଇ ପୂଜା ମଧ୍ୟରେ ଦେବା ଦେବୀମାନଙ୍କୁ ଗାଁ'ରେ ସମସ୍ତେ ମାନେ ମାନିକି ଯାଇକି ଠାକୁରଙ୍କୁ ଭୋଗରାଗ ଆମର ଗାଁ'ରେ ପଇସା ଉଠେଇକି ଦିଆଯାଏ ଏବଂ ତାଙ୍କୁ ମାନି ସମସ୍ତେ ଚଳି ସମସ୍ତେ ବର୍ତ୍ତମାନ ଶାନ୍ତିରେ ରହିଛନ୍ତି ଏବଂ ଗାଁ ବାଲା ମାନେ ତାଙ୍କୁ ଏତେ ମାଧ୍ୟମରେ ମାନିଛନ୍ତି ଆମର ଏଥିରେ ଉଡ଼ା ସଂକ୍ରାନ୍ତି ଗୋଟେ ଅଛି ଯେଉଁ ପଣା ସଂକ୍ରାନ୍ତି କୁହାଯାଏ ସେ ସଂକ୍ରାନ୍ତିରେ ଦେବା ଦେବୀମାନେ ସମସ୍ତଙ୍କୁ ଠାକୁରଙ୍କୁ ସନ୍ତୁଷ୍ଟ କରି ଗାଁ ବାଲେ ଗାଁ ବାଲାମାନେ ତାଙ୍କୁ ଭୋଗରାଗ ଦେଇ ସେଠି ଆମର ଭକ୍ତା ମଧ୍ୟ କରାଯାଏ ଭକ୍ତା ଆମର ଚଉଦ ଜଣ ଭକ୍ତା ରୁହନ୍ତି ତାଙ୍କ ମଧ୍ୟରୁ ଜଣେ ଦୁଇ ଜଣ ଦାସି ରୁହନ୍ତି ତା'ମାନେ ଉପରେ ପୁଣି ଝୁଲନ୍ତି ଏଠି ଆମର ପର୍ବପର୍ବାଣି ରକମ ସେ ଠାକୁରଙ୍କୁ ଇଏ କରିକି ମାନାଯାଏ ସେଠି ମିନାବଜାର ଆସେ ଭେରାଇଟି ଦେଶ ବିଦେଶର ପାଖପାଖରେ ଯେତେ ଗାଁ'ର ଲୋକମାନେ ଆସିଥାନ୍ତି ବାହାରୁ ମଧ୍ୟ ଲୋକ ଆସି ଏଠି ଭାଗ ନେଇ ସେ ଯାତ୍ରା ଆସି ଦେଖିଯାଆନ୍ତି ସେଠି ବହୁତ ପ୍ରକାର ବିଜ୍ନେସ୍ ବି ଆରମ୍ଭ ହୁଏ ଦୋକାନୀ ଠାରୁ ପରିବା ଠାରୁ ବହୁତ ପ୍ରକାର ଲୋକ ଆସି ଏଠି ସେ ନେମ୍ର ମେଳାକୁ ଉତ୍ସାହିତ କରିଥାନ୍ତି